ଆମ ଅଞ୍ଚଳରେ ସେବା ବୈଷୟିକ ଜ୍ଞାନ କୌଶଳ ସାହାଯ୍ୟରେ ଲୋକମାନେ ନିଯୁକ୍ତି ପାଇଛନ୍ତି ଏହି କୌଶଳ ସାହାଯ୍ୟରେ ଲୋକମାନେ ରୋଜଗାରକ୍ଷମ ହେଉଛନ୍ତି କୃଷି ସାହାଯ୍ୟରେ ଲୋକମାନେ ଉତ୍ପାଦନ କରୁଥିବା ଜିନିଷଗୁଡ଼ିକୁ ନିଜ ପାଖ ଅଞ୍ଚଳରେ ବିକ୍ରି କରି କିଛି ଲାଭବାନ ମଧ୍ୟ ହେଇପାରୁଛନ୍ତି ଏବଂ ଲୋକମାନେ ସୂଚନା ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନୂଆ କୃଷି ପ୍ରଣାଳୀ ଜାଣି ଚାଷ କାର୍ଯ୍ୟ ଭଲସେ ମଧ୍ୟ କରିପାରୁଛନ୍ତି